ଆପଣ ଗାୟତ୍ରୀ ମ୍ୟାଡ଼ାମ୍ କହୁଥିଲେ ତ ନୟାଗଡ଼ରୁ ହଁ ମ୍ୟାଡ଼ାମ୍ ନମ ନମସ୍କାର ଏହି ଯେଉଁ ମୁଁ ରାମପୁର ଠୁ କହୁଥିଲି ଏହି ଆମ ବାବାଙ୍କ ଦେହ ଖରାପ ଥିଲା ତ ବାବାଙ୍କର ଜ୍ଵର ହେଉଛି ଆଉ ସେ ମୁଣ୍ଡ ଫୁଣ୍ଡ କ'ଣ ହେଉଛି ପେଟ କାଟୁଛି ତ ଆପଣ ଅଛନ୍ତି ତ ଏବେ ଡ୍ୟୁଟିରେ ତ ଦେଖା କରି ହେବନି ଏବେ

ହଁ ଠିକ ଅଛି ତ ଏବେ ତାଙ୍କର ଜୋରରେ ଜ୍ଵର ହେଉଛି ଆଉ ବାନ୍ତି ଫାନ୍ତି ହେଉଛି ତ କ'ଣ କରିବା ଏବେ ଏହିଠୁ ତ ଯିବା ପଡ଼ିବ ନା ଟିକେ ଆଉ ଟିକେ ଭଲ ରହିଲେ ତ ନେଇକି ଯିବୁ ନା ତ ଟିକେ ମେଡ଼ିସିନ କହୁନାହାଁନ୍ତି କ'ଣ ହଁ ଦଶ ପନ୍ଦର ଦିନ ହୋଇଗଲାଣି ନା ଟେଷ୍ଟ ହେରିକା କିଛି ହୋଇନି ହଁ ହଁ ଏହି ନନ୍ଦ ସାର୍ଙ୍କୁ ଦେଖାଉଥିଲୁ କାହିଁ ସେ ତ କିଛି କହିନଥିଲେ ଟେଷ୍ଟ କରାଇବା ପାଇଁ କିଛି କହିନଥିଲେ ସେ ମେଡ଼ିସିନ କଣ୍ଟିନ୍ୟୁ କରିବାକୁ ଦେଉଥିଲେ ତ ଆଜି ଜୋରରେ ଜ୍ଵର ହୋଇକି ଏମିତି ମୁଣ୍ଡ ଫୁଣ୍ଡ କ'ଣ ହୋଇକି ପେଟ କଟା ବ୍ୟାପି ହେଉଛି ତ ଆମେ ଭାବିଥିଲୁ କି ଆପଣଙ୍କ ପାଖକୁ ନେବାକୁ ଆପଣ ସମସ୍ତେ କହୁଛନ୍ତି ଆପଣ ଗୋଟିଏ ଭଲ ଡକ୍ଟର ବୋଲି ତ ସେହିଥିପାଇଁ ବାହାରି ଥିଲୁ ଆମେ ଯିବାକୁ ଆଉ

କ'ଣ କହିଲେ ହଁ ପଚାଶ ହଁ ସେହି ଛଅ ଶହ ପଚାଶ ଗୋଟିଏ ହଁ ହଁ ଆମେ ତ ସେହି କଥା କହୁଥିଲୁ ନେଇକି ଯିବାକୁ କିନ୍ତୁ ତାଙ୍କର ପେଟଟା ଜୋରରେ କାଟୁଛି ନା ତ ସେ ସମ୍ଭାଳି ପାରୁନାହାଁନ୍ତି ତ କ'ଣ କରିବେ ଏବେ ଟିକେ କହୁନାହାଁନ୍ତି ଠିକ ଅଛି ତା ଏମିତି ଖାଉଥିଲେ ତ ମେଡ଼ିସିନ ଆମେ ଭାବିଲୁ କମି ଯିବ ବୋଲି ସେହିଥିପାଇଁ ଟିକେ ନର୍ମାଲ୍ରେ ଥିଲୁ ଆଉ ହଁ ହଁ ଠିକ ଅଛି ମ୍ୟାଡ଼ମ୍ ମୁଁ ଆପଣଙ୍କୁ କାଲି ଗଲା ବେଳକୁ ଫୋନ କରିବି ଆଉ ରହିଲି ଆପଣ ଆପଣ କହୁ ନାହାନ୍ତି କେତେ ସମୟ ଆପଣ ରହୁଛନ୍ତି କେତେଟା ବେଳେ ଆମେ ଯିବୁ ଦେଖା କରିବାକୁ ହେଉ ଠିକ ଅଛି ଆମେ ପହଞ୍ଚିକି ଆପଣଙ୍କୁ କଲ୍ କରିବୁ ରହିଲି ନମସ୍କାର